ଆଉ ଆଉ କେତେ ଦିନ ହେଲାଣି କାହିଁ ଆସୁନଥିଲ

ଦେଖୁନ ଆମେ ତ ସବୁ ଏଇ ଡିସପ୍ଲେ ହେଇଛି କାଚ ଭିତରେ ଆଉ ସବୁ ତ ଯାହା ସବୁ ଦେଖିପାରିବ ଖାଲି କେଉଁଟା ଚଏସ୍ କଲେ ମୁଁ ସେଇ ଅନୁସାରେ ଅନ୍ୟଗୁଡ଼ା ଦେଖାଇଦେବି

ଦେଖୁନ ଏଇ ସାମ୍ସଙ୍ଗର ବଟମ୍ ବାଲାଟା ଅଛି ସେଇଟା ପ୍ରାୟ ବୟସ୍କ ଲୋକମାନେ ନେଉଛନ୍ତି ସାମ୍ସଙ୍ଗର ଆଉ ଏଇଟା ସାଢ଼େ ତିନି ହଜାର ପଡ଼ିବ

ଏଇଟା କ'ଣ କି ବ୍ୟାଟେରୀ ଆଗରୁ ଯେଉଁ ବର୍ଷେ ଆମର ଦିଆହେଉଥିଲା ଗ୍ୟାରେଣ୍ଟି ଏବେ ତିନି ବର୍ଷ କରିଦେଇଛନ୍ତି ହେଲା ଆଉ ବଟମ୍ ତାର ବର୍ଷେ ହେଉଛି ଟୋଟାଲ ଗ୍ୟାରେଣ୍ଟି ପିରିୟଡ଼ ଅଛି ମୋବାଇଲ୍ର ଆଉ ଆମର ଯେଉଁ ବଟମ୍ ଯଦି ଖରାପ ହେଇଯିବ ସେ ତ ସର୍ଭିସ୍ ସେଣ୍ଟରରେ ଯେଉଁ ସୁଇଚ୍ଗୁଡ଼ା ସର୍ଭିସ୍ ସେଣ୍ଟରରେ ବି ମାନେ ଫ୍ରିରେ ଇଏ କରାହେଇଯିବ କାମ ହେଇଯିବ ବ୍ୟାଟେରୀଟା ଷୋଳ ଏମ ଜି ଅଛି

କ୍ୟାମେରା ଅଛି କ୍ୟାମେରା ଆଉ କ'ଣ ଆମର ଆଣ୍ଡ୍ରଏଡ଼୍ ସେଟ୍ ଭଳିଆ ହେବ କି କ୍ୟାମେରା ଏଇଟା ଜେନେରାଲ୍ ଫୋନ୍ ତ କ୍ୟାମେରା ଆଚ୍ଛା ଆଚ୍ଛା ଆଉ ସିଏ ଅଛି ଯେ ଭିଡ଼ିଓ ଏତେ ମାନେ ଇଏ ହେବନି କ୍ଲିୟର୍ ହେବନି କାରଣ ଦଶ ଏମ୍ବିର କ'ଣ ବୟସ୍କ ଲୋକଙ୍କ ପାଇଁ ଆଉ ଯଦି ଦେଖିବେ ଆମର ନୋକିଆର ଅଛି ନେଇଯିବେ ବାର ହଜାର ପାଞ୍ଚ ଶହ ଟଙ୍କା ପଡ଼ିବ ଭିବୋ ନେଇଯାଆନ୍ତୁ ଭିବୋ ଷୋଳ ହଜାର ଟଙ୍କା ପଡ଼ିବ ଏଇଟା ଅଛି ରୋମର ଆମେ ଚବିଶ ଏମ୍ ବି ଆଉ ସେଥିରେ ଗୋଟେ ଫ୍ରି ଦେଇଛି ଆମର ଯେଉଁ ଇଏ କାର୍ଡ଼ଟା ମେମୋରୀ କାର୍ଡ଼ଟା ଫ୍ରି ତାପରେ ବର୍ଷେ ଗ୍ୟାରେଣ୍ଟି ତାପରେ ଯେତେବେଳେ ଆପଣଙ୍କ ଖରାପ ହେବ ଅଧା ରେଟ୍ରେ କରାହେବ ଆଉ କ'ଣ ଏ ପୂଜା ପାଇଁ ପାଞ୍ଚ ଶହ ଟଙ୍କା କାଟିଦେବା ଆଉ କ'ଣ ଅନଲାଇନ୍ ଜିନିଷ ଉପରେ ଭରସା କ'ଣ ଅନଲାଇନ୍ ଜିନିଷ ଉପରେ ଭରସା କ'ଣ କହିଲ ତାକୁ ଆଣିକି ଆପଣ ସର୍ଭିସ୍ ସେଣ୍ଟରରେ ଦେଇପାରିବେ ନା ଆମେ ଏମିତି ସର୍ଭିସିଂ ଦେଇଦେବୁ

ହଉ ଆସନ୍ତୁ ହଉ ହଉ ହଉ ଆଜି ନେବେ ଏବେ ନେଇଯିବେ ନା ଆଚ୍ଛା ଆଉ ମୁଁ ବାନ୍ଧି ଦେଉଛି ଆଉ କ'ଣ ଆଉ ହଜାର ଟଙ୍କା ଆପଣଙ୍କୁ କଟାଇଦେବା ହଉ ହଉ ହଉ ହଉ ଦେଇଦେଉଛି ଆଉ ମୁଁ ପ୍ୟାକିଂ କରିଦେଲି